ଭାରତର ସବୁଠାରୁ ପ୍ରିୟତମ ଖେଳ ହକି ବ୍ୟାଡ଼ମିଣ୍ଟନ କବାଡ଼ି ଫୁଟବଲ ଟେନିସ୍ କ୍ରିକେଟ୍ ସଚିନ ତେନ୍ଦୁଲକର ହେଉଛନ୍ତି କ୍ରିକେଟର ଜନ୍ମଦାତା ଏବଂ ଫୁଟବଲ ଖେଳର ପ୍ରସିଦ୍ଧ କ୍ରିଷ୍ଟିଆନୋ ରୋନାଲ୍ଡୋ